ପଞ୍ଚାୟତର ମୁଖ୍ୟ ହେଉଛନ୍ତି ଆମ ସରପଞ୍ଚ ସରପଞ୍ଚର ଦାୟିତ୍ୱ ନେଇଥାନ୍ତି ନାଏବ ସରପଞ୍ଚ ସେ ଯଦି ନଥିବେ ତାଙ୍କ ଦାୟିତ୍ୱ ଆସି ନାଏବ ସରପଞ୍ଚ ନେଇଥାନ୍ତି ତ ଆମ ସରପଞ୍ଚଙ୍କ ପାଖକୁ ସବୁ କାମ ପଞ୍ଚାୟତର କାମ ସବୁ ଆସିଥାଏ ସେମାନେ ସବୁ ଦାୟିତ୍ୱ ନେଇଥାନ୍ତି ୟାରୁ ଲୋକମାନଙ୍କୁ କହନ୍ତି ସେ ସବୁ କରିବା ପାଇଁ ତାପରେ ପଞ୍ଚାୟତରେ ପ୍ରତି ମାସ ଚାଉଲ ଦିଆଯାଏ ଆମ ଗ୍ରାମକୁ ସବୁ ସଫା ସୁତୁରା ରଖିବା ପାଇଁ ଟିମ ବି ଅଛନ୍ତି ସେମାନେ ଆସନ୍ତି ସଫା କରନ୍ତି ତାପରେ ପାଣି ପାଣି ଟାଙ୍କି ବି ଯାଏ ପ୍ରତି ଗାଁକୁ ସରପଞ୍ଚ ଙ୍କୁ ସମସ୍ତେ ଭଲ ଭଲ ପାଣି ଦେଇଚାଲେ